ଗ୍ରାମାଞ୍ଚଳ ଖେଳ ଏବଂ ସହରାଞ୍ଚଳ ଖେଳ ଭିତରେ ଆକାଶ ପାତାଳ ତଫାତ ସହରାଞ୍ଚଳରେ ବହୁତ ସୁବିଧା ପିଲାମାନଙ୍କୁ ଦିଆଯାଇଥାଏ ଯେଉଁଟା ଗ୍ରାମାଞ୍ଚଳରେ ନ ଥାଏ ଗ୍ରାମାଞ୍ଚଳରେ ଖୋଲା ପଡ଼ିଆରେ ପିଲାମାନେ ଖେଳନ୍ତି ସେମାନଙ୍କ ପାଇଁ ନା ଥାଏ ତାଲିମ ନା ଥାଏ କିଟ୍ ନା ଥାଏ ପ୍ରଶିକ୍ଷକ ଯେଉଁଟା ଏକା ସହରରେ ଥାଏ ତେଣୁ ଆମକୁ ଗ୍ରାମାଞ୍ଚଳ ପିଲାମାନଙ୍କ କଥା ଚିନ୍ତା କରିବା ପାଇଁ ପଡ଼ିବ ଏବଂ ଉଭୟ ସହରାଞ୍ଚଳରେ ଯେଉଁ ସୁବିଧା ଦିଆ ହୋଇଛି ଗ୍ରାମାଞ୍ଚଳରେ ସେହି ସୁବିଧା ଦେବା ଦରକାର ନଚେତ ଗ୍ରାମାଞ୍ଚଳ ପିଲାମାନେ ସହରାଞ୍ଚଳ ପିଲାଙ୍କ ଭଳି ହୋଇପାରିବେ ନାହିଁ